ଆଜ୍ଞା ସାର୍ ନମସ୍କାର କୁହନ୍ତୁ ସେ ତ ଯାଉଛି ପ୍ରତିଦିନ କ୍ଲାସ୍ ସିଏ ତ ଡେଲି ସକାଳୁ ଯାଉଛି ଖାଲି କାଲି ଗୋଟେ ଦିନ ବର୍ଷା ହେଉଥିଲା ସେଇଥିପାଇଁ ଯାଇନି ତ ପ୍ରତିଦିନ ସେ ଯାଉଛି ଘରେ ନା ସେ ତ ଘରେ ଆସୁଛି ତାର ଯେମିତି ଯିବା କଥା ବାହାରିକି ତା ଟାଇମ୍ରେ ଯାଉଛି ପୁଣି ତ ଆସୁଛି ଆଉ କ'ଣ ମୋତେ ତ କମ୍ପ୍ଲେନ କରୁଥିଲା ମୋ ଆଗରେ ଠିକ ମୋତେ କମ୍ପ୍ଲେନ କରୁଥିଲା ସାର୍ ଠିକ୍ ସେ ଡ୍ୟାନ୍ସ ଶିଖଉନାହାନ୍ତି ନା ସେ କହୁଥିଲା ଆଉ ଦୁଇ ତିନି ଦିନ ନେବା ଆଉ ମୋତେ ତ କହିଲା ସାର୍ ମୋତେ କହିଲା ସାର୍ ଠିକ ସେ ଡ୍ୟାନ୍ସ ଶିଖଉନାହାନ୍ତି ତାଙ୍କର ଲେଟ୍ରେ ଆସୁଛନ୍ତି ଆମେ ଆମ ଯାଇକି ପ୍ରାକ୍ଟିସ୍ କରୁଛୁ ସାର୍ ଆସିକି ପହଞ୍ଚୁଛନ୍ତି ସେଇଆ ତ ମୋତେ କହୁଥିଲା ମୋ ଆଗରେ କମ୍ପ୍ଲେନ୍ କରୁଥିଲା ଆପଣ କ୍ଲାସ୍ କିିଏ ଆପଣ ନେଉଛନ୍ତି କ୍ଲାସ୍ ଆପଣ ନେଉଛନ୍ତି ନା ଅଲଗା କିଏ ନେଉଛନ୍ତି ସାର୍ ଆପଣ ନେଉଛନ୍ତି ତ ହଉ ଠିକ୍ ଅଛି ମୁଁ ତା ସହ କଥା ହେଉଛି କଥା ହେଇକି ଆପଣଙ୍କୁ ଜଣଉଛି ଯଦି ସେ କ୍ଲାସ୍ ନଯାଏ ଆପଣ ମୋତେ ଟିକେ ଫୋନ କରିକି କହିବେ ଯଦି କୋଉଦିନ କ୍ଲାସ୍ ସେ ବନ୍ଦ କରୁଛି ହଉ ଯୋଉଦିନ ନଆସେ ମୋତେ କ୍ଲାସ୍ ଟାଇମ୍ରେ ଫୋନ କରିବେ ମୁଁ ଜାଣିପାରିବି କି ସେ ଯାଇଛି କି ନାଇଁ ହଉ ଠିକ୍ ଅଛି ହଉ